ମୁଁ ପଢ଼ିଥିବା ପୁସ୍ତକମାନଙ୍କ ଭିତରୁ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଉପରେ ଲିଖିତ ପୁସ୍ତକ ଗୁଡ଼ିିକ ଭାରି ପସନ୍ଦ କରିଥାଏ ଏବଂ ତାକୁ ମୁଁ ଖୁବ ପଢ଼ିଥାଏ କାରଣ ଏହି ବହି ପଢ଼ିବା ଦ୍ୱାରା ଆମେ ଜାଣିପାରିଥାଉଁ ଯେ ଆମର ପୂର୍ବପୁରୁଷ ବା ସ୍ୱାଧୀନତା ସାଂଗ୍ରାମୀମାନେ ଆମକୁ କେମିତି ସ୍ୱାଧୀନତା ଦେଇଥିଲେ ଏବଂ ଆମ ପାଇଁ ସେମାନେ କେତେ କଷ୍ଟ କରି ଆମକୁ ସ୍ୱାଧୀନତା ଲାଭ କରିଥିଲେ ସେମିତି ସେମାନଙ୍କ ଭିତରୁ ମହାତ୍ମା ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ଆତ୍ମଜୀବନୀ ସୁବାଷ ଚନ୍ଦ୍ର ବୋଷଙ୍କ ଆତ୍ମଜୀବନୀ ଇତ୍ୟାଦି ବହୁତ ପଢ଼ିଥାଉଁ ଯେମିତି ମହାତ୍ମା ଗାନ୍ଧୀ ସେ ଅହିଂସା ନୀତିରେ ବିଶ୍ୱାସ କରୁଥିଲେ ସେ ସେ ତାଙ୍କ ଜୀବନୀ ଲେଖିଛନ୍ତି ସେ କିଭଳି ଭାବରେ ଜନ୍ମଗ୍ରହଣ କରିଥିଲେ ପୁଣି କେମିତି ସେ ବିଦେଶ ଯାଇ ସେଠାରେ ଅହିଂସା ନୀତିକୁ କେମିତି ସଫଳ କର ତାପରେ ସେ ଆସି ସେଇଟା ଆମ ଭାରତରେ କେମିତି ତାହାକୁ ଅହିଂସା ନୀତିକୁ ଆପଣେଇ କେମିତି ଭାରତକୁ ସ୍ଵାଧୀନ କରିବାର ସଫଳ ହେଲେ ସେ ସବୁ ବିଷୟରେ ସେ ସେଥିରେ ଲେଖିଛନ୍ତି ଏବଂ ସେଇଟା ପଢ଼ିବା ଦ୍ୱାରା ଆମେ ସବୁ ଜାଣିପାରିଥାଉଁ ଯେ ଅହିଂସା ନୀତି ପାଳନ କରିବା ଦ୍ୱାରା ଆମର କି କି ଲାଭ ଦେଇଥାଏ ଏବଂ ଆମେ ଗୋଟିଏ ଗୋଟିଏ ବିଷୟ ଉପରେ ଖୁବ ଭଲ ଭାବରେ ଜାଣିପାରିଥାଉ ସେମିତି ସୁବାଷ ଚନ୍ଦ୍ର ବୋଷ ଯେ ଆମ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ ସେ ସେ ହିଂସାତ୍ମକ ନୀତି ଗ୍ରହଣ କରୁଥିଲେ ସେ କହୁଥିଲେ ଯେ ଇଂରେଜାନଙ୍କୁ ଆମେ ଅହଂସା ପୂର୍ଣ୍ଣ ତାହାକୁ ମାରି ଆମେ ସ୍ୱାଧୀନତା ପାଇପାରିବା ସେଥିପାଇଁ ସେ କହୁଥିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ସେ ଜାପାନର ସୈନିକମାନଙ୍କ ସହିତ ମିଶି ଆମ ଭାରତର ବହୁତ ଅଞ୍ଚଳରୁ ଅପଚାର କରିଥିଲେ କିନ୍ତୁ ତାପରେ ତାଙ୍କର କୌଣସି ଖୋଜ ଖବର ମିିଳିଲା ନାହିଁ ସେ କୁଆଡ଼େ ଗଲେ ସେ ବିଷୟରେ ମଧ୍ୟ କିଛି କାହାକୁ ଜଣାନାହିଁ ସେମିତି ବାଜି ରାଉତ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ଇତ୍ୟାଦି ବହୁତ ଗୁଡ଼ିଏ ପୁସ୍ତକ ଅଛି ଯାହା ପଢ଼ିବା ଦ୍ୱାରା ଆମେ ଜାଣିପାରିଥାଉଁ ଯେ ଆମ ପୂର୍ବ ପୁରୁଷ କେମତି କେମିତି ସାଧନା କରିଥିଲେ ଏବଂ ସେଗୁଡ଼ିକୁ ଆମେ ଚ୍ୟାଲେଞ୍ଜ ନାହିଁ ଆମ ଜୀବନରେ କେମିତି ଭଲ ଭାବରେ ରହିବା କେମିତି ଦୁଃଖ କଷ୍ଟ ପରିସ୍ଥିତି ବା କୌଣସି ବିପଦ ଆସିଲେ କେମିତି ତାହାକୁ ସାମ୍ନା କରିବା ସେ ସେଗୁଡ଼ିକୁ ଆମେ ଶିଖି ପାରିଥାଉଁ